ମୁଁ ଭାବୁଛି ଗଣମାଧ୍ୟମରେ କାମ କରିବା ଭଲ କିନ୍ତୁ ଗଣମାଧ୍ୟମରେ ଯେଉଁମାନେ କାମ କରନ୍ତି ୟୁଟ୍ୟୁବ୍ ହଉ କିମ୍ବା ମିଡ଼ିଆବାଲା ହଉ ସେମାନେ ଯେମିତି ଗାଁର ନେଇକରି ଭଲ ଭଲରେ ବ୍ୟବହାର କରନ୍ତି ଏବଂ ସେମାନେ ନିଜର ଭାବକୁ ପ୍ରକାଶ କରନ୍ତି ଏବଂ ଲୋକମାନେ କେମିତି ଉପକୃତ ହେବେ ସେ ବିଷୟରେ ମଧ୍ୟ ଚିନ୍ତା କରିଥାନ୍ତି କେମିତି ଲୋକମାନେ ଭଲରେ ରହିବେ ଏବଂ ସେମାନଙ୍କର କି ଯାହା ଅସୁବିଧା ହେଇଥିବ ସେଇଟାକୁ ସେମାନେ ୟୁଟ୍ୟୁବ୍ କିମ୍ବା ପେପର୍ କିମ୍ବା ମିଡ଼ିଆ ସାମ୍ନାରେ ଯାଆ ଅସୁବିଧା ଦେଲେ କହିକରି ସେମାନଙ୍କର ଅସୁବିଧାକୁ ପୂରଣ କରିଥାନ୍ତି ଏବଂ ଯାହା ଅସୁବିଧା ହେଇଥାଏ ସେଠାରେ ସମାଧାନ ମଧ୍ୟ କରିଥାନ୍ତି ଏବଂ କଳି ଝଗଡ଼ା ହେଉ କିମ୍ବା କୌଣସି ବିଷୟରେ ହଉ ସେମାନେ ମିଡ଼ିଆ କିମ୍ବା ୟୁଟ୍ୟୁବ୍ରେ ଛାଡ଼ିଥାନ୍ତି ଏବଂ ସେମାନଙ୍କର ଭଲ ଖରାପ ଥିଲେ ସେମାନେ ଭଲ କରିଥାଆନ୍ତି ଯେମିତି ତାଙ୍କର ସମାଧାନ ହେଇପାରିବ ଆଉ ଆଉ ଯଦି ସେମାନେ ନିଜର ସେଇ କଥାବାର୍ତ୍ତା କିମ୍ବା ଯାହା କହିଥିବେ ସେମାନେ ଯଦି ଟିକେ କଥାକୁ ବେଶୀ କରି ଅଲଗା ଉଦ୍ଦେଶ୍ୟରେ ନେଇ ବ୍ୟବହାର କରିଥାନ୍ତି ତା'ହେଲେ ଲୋକମାନଙ୍କର ଅସୁବିଧା ହବ ଏବଂ ଲୋକମାନଙ୍କ ସମାଧାନ ବି ସମାଧାନ ହବ ନାହିଁ ସେମାନେ ଅଧେ ଅଛନ୍ତି ଟିକେ କଥାକୁ ନେଇ ବେଶୀ କରନ୍ତି ଏବଂ ମିଡ଼ିଆରେ ନେଇ ଛାଡ଼ନ୍ତି କିମ୍ବା ୟୁଟ୍ୟୁବ୍ରେ ନେଇ ଛାଡ଼ନ୍ତି ଯାହାଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ଏବଂ ସେମାନେ ନିଜେ ସେମାନେ ଲୋକମାନେ ମଧ୍ୟ ସେମାନେ ବହୁତ ଅସୁବିଧାରେ ହୁଅନ୍ତି ଏବଂ ସେମାନଙ୍କର ସେମାନଙ୍କର ଭାବ ଆଗକୁ ଯାଇପାରେ ନାହିଁ ତେଣୁ ଯାହା ହଉ ଗଣମାଧ୍ୟମରେ ସେମାନେ ନିଜର କର୍ତ୍ତବ୍ୟ ଠିକ୍ରେ କରନ୍ତୁ ଏବଂ ନିଜର ଭାଷା ଲୋକମାନଙ୍କର ଅସୁବିଧାକୁ ସେମାନେ ଯେମିତି ଠିକ୍ରେ ସାଙ୍ଗ ପାଖରେ ପଠାନ୍ତୁ ଏବଂ ନିଜର ଲୋକମାନଙ୍କର ଅସୁବିଧାକୁ ଠିକ୍ରେ ବ୍ୟବହାର କରନ୍ତୁ ଏବଂ ଲୋକମାନେ ଯେମିତି ଅସୁବିଧାରେ ନ ପଡ଼ନ୍ତୁ ସେ ବିଷୟରେ ଯେମିତି ଚିନ୍ତା କରନ୍ତୁ ଏବଂ ଭଲ ତଥ୍ୟ ନେଇ ବ୍ୟବହାର କରନ୍ତୁ ଭଲ ଜିନିଷକୁ ବାହାର କରନ୍ତୁ ଯେଉଁଥିରେ ପେପର୍ କିମ୍ବା ୟୁଟ୍ୟୁବ୍ କିମ୍ବା ମିଡ଼ିଆ ମାଧ୍ୟମରେ ଭଲରେ ଛାଡ଼ିଲେ ଭଲ ଭଲ ସମାଧାନ ହେବ ଏବଂ ଭଲ ତଥ୍ୟ ଦେଲେ ସେମାନେ ଭଲ ସମାଧାନ ମଧ୍ୟ ହେବ